ହଁ ଆମ ରାଜ୍ୟ ସରକାରଙ୍କ ମିଶନ୍ ଶକ୍ତି ଯୋଜନା ଜରିଆରେ ଆମ ଅଞ୍ଚଳ ତଥା ଗ୍ରାମୀଣ ମହିଳାମାନଙ୍କୁ ଶିକ୍ଷିତ କରାଯାଉଛି ଏବଂ ବିଭିନ୍ନପ୍ରକାର ଜ୍ଞାନକୌଶଳର ତାଲିମ୍ ମଧ୍ୟ ଦିଆଯାଉଛି ଯାହା ଦ୍ଵାରାକି ସେମାନେ ନିଜକୁ ସ୍ଵାଧୀନ ଅନୁଭବ କରିବେ ଏବଂ ନିଜ ପାଇଁ କିଛି ଅର୍ଥ ଉପାର୍ଜନ କରି ନିଜର ପରିବାରର ମଧ୍ୟ ପ୍ରତିପୋଷଣ କରିପାରିବେ ତେଣୁ ଏସବୁ ସରକାରଙ୍କ ଦ୍ଵାରା ଏକ ବହୁତ ବଡ଼ ଭଲ ପଦକ୍ଷେପ ଯାହାକୁ ଆମେ ଅତି ଖୁସିର ଶହ ସ୍ଵାଗତ ଜଣାଉଛୁ ଏହା ବାଦ୍ ଆମର ଏହି ଆଖପାଖ ଅଞ୍ଚଳରେ କିଛି ଏନ୍ ଜି ଓ ରହିଛନ୍ତି ଯେଉଁମାନେକି ସବୁବେଳେ ନାରୀଶକ୍ତିର ଉନ୍ନତି ଦିଗରେ କାର୍ଯ୍ୟ କରିଥାନ୍ତି ଏବଂ ସେମାନେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ଵାରା ନିର୍ମିତ ବିଭିନ୍ନପ୍ରକାର ପଦକ୍ଷେପ ବିଷୟରେ ଗ୍ରାମୀଣ ମହିଳାମାନଙ୍କୁ ଅବଗତ କରାଇଥାନ୍ତି ଓ ସେ ବାବଦରେ ତାଲିମ୍ ମଧ୍ୟ ପ୍ରଦାନ କରିଥାନ୍ତି ଆମ ଏହି ଅଞ୍ଚଳର ସରପଞ୍ଚଙ୍କ ଧର୍ମପତ୍ନୀ ରଞ୍ଜୁ ଅପା ଯିଏକି ଏହି ସବୁ ଦିଗରେ ସବୁବେଳେ ଆଗଭର ହୋଇ ରହିଥାନ୍ତି ତେଣୁ ତାଙ୍କ ସହ ସବୁବେଳେ ଆମର ଆଲୋଚନା ହୋଇଥାଏ ଓ ସେ ସଦା ସର୍ବଦା କୁହନ୍ତି ନାରୀଶକ୍ତିର ଉନ୍ନତି ବା ନାରୀଶକ୍ତିର ବିକାଶ ହିଁ ଆମ ସମାଜର ବିକାଶ ଓ ଉନ୍ନତି ଘଟିବ ତେଣୁ ତାଙ୍କ ସହ ମିଶି କାମକରିବାକୁ ଆମକୁ ବି ବହୁତ ଭଲ ଲାଗିଥାଏ ଓ ତାଙ୍କ କଥା ମାନି ଆମେ ସବୁବେଳେ ନାରୀଶକ୍ତିର ବିକାଶ ଦିଗରେ କାର୍ଯ୍ୟ କରିଥାଉ